ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଉଛି ଚୁଡ଼ା ଉପମା କାରଣ ଚୁଡ଼ା ଉପମାରେ ସବୁପ୍ରକାର ପରିବା ପକାଇ ମୁଁ ପ୍ରସ୍ତୁତ କରିଥାଏ ଯାହାକି ଦେହ ପାଇଁ ବହୁତ ହିତକର ହୋଇଥାଏ ଆଜିକାଲି ସମସ୍ତେ ଫାର୍ଷ୍ଟଫୁଡ଼୍କୁ ପସନ୍ଦ କରୁଛନ୍ତି କାରଣ ତାହା ଖୁବ କମ୍ ସମୟରେ ହୋଇଯାଇ ଥାଏ ଓ ପାଟିକୁ ଶୁଆ ଦିଆ ଲାଗିଥାଏ କିନ୍ତୁ ତାହା ଦେହ ପାଇଁ ଅହିତକର ହୋଇଥାଏ କିନ୍ତୁ ମୁଁ ପ୍ରତିଦିନ ସକାଳେ ଖାଇବାର ଆରମ୍ଭ ଚୁଡ଼ା ଉପମାରୁ ହିଁ କରିଥାଏ ଯାହାଦ୍ୱାରା ସେଥିରେ ଥିବା ସବୁ ପନିପରିବାର ଭରପୁର ପୋଷଣ ମୋ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିଥାଏ ଏଥିପାଇଁ ମୁଁ ଚୁଡ଼ା ଉପମାକୁ ପ୍ରତିଦିନ ପ୍ରସ୍ତୁତ କରିବାକୁ ଭଲପାଏ